ପ୍ରତ୍ୟେକ ଗୀତକୁ ଯେତବେଳେ ମୁଁ ଗାଇ ଗାଇଥାଏ ସେତବେଳେ ସେ ଗୀତର ଅର୍ଥ କଣ ସେଇଟା ସମ୍ପୂର୍ଣ୍ଣ ଭାବେ ବୁଝିଥାଏ ତେଣୁ ସେଇ ଅର୍ଥକୁ ନେଇକି ମୁଁ ଗୋଟେ ଭାବନାତ୍ମକ ଭାବରେ ରହିଯାଏ ଯେ ସେ ଗୀତ ଆଉ ମୋ ଜୀବନର କଣ ସାମଞ୍ଜସ୍ୟ ରହୁଛି ତାକୁ ବି ନେଇକି ଗାଇଥାଏ ତେଣୁ ଗୀତଟା ମତେ ବହୁତ ଭଲ ଆନନ୍ଦ ଦିଏ ସେ ଶାରୀରିକ ପରିଶ୍ରମରୁ ମୁକ୍ତି ଦିଏ ଭଲ ଲାଗେ ମାନସିକ ସ୍ତରରେ ଯଦି କୌଣସି ପ୍ରେସର ଥାଏ କାମ କରି କରି ହାଲିଆ ହେଇଯାଇଥାଏ ତାହେଲେ ସେ ଗୀତ ଦ୍ଵାରା ଗୀତ ଗାଇବା ଦ୍ଵାରା ମୁଁ ଟିକେ ଟିକେ ରିଲାକ୍ସ ଫିଲ୍ ମୋତେ ଅନୁଭବ ହେଇଥାଏ ଗୀତ ଗାଇବାଟା ମୋତେ ବହୁତ ଭଲ ଲାଗେ ଗୀତ ଗାଇଲା ବେଳେ ଅଭିନୟ କରିବା ପାଇଁ ହେଲେ ସାଧାରଣତଃ ମୁଁ ଯେତବେଳେ ଏକୁଟିଆ ଥାଏ ସେତବେଳେ ଗାଇଲାବେଳେ ନିଜକୁ ଅଭିନୟ କରିଥାଏ ଯଦି କୌଣସି ଭଜନ ଗାଇଥାଏ ତାହେଲେ ଭଜନରେ ଠାକୁରଙ୍କ ପାଖରେ ନିଜକୁ କେମିତି ପ୍ରମାଣିତ କରିବା ନିଜକୁ କେମିତି ଠାକୁରଙ୍କ ପାଖରେ ପହଁଞ୍ଚାଇବା ସେଇଭଳିଆ ହାତ ଓ ଗୋଡ଼ର ଭଙ୍ଗି ଅଭିନୟ କରିଥାଏ ମୋତେ ଭଲ ଲାଗିଥାଏ ସେଇଟା